ହ୍ୟାଲୋ ହଁ କୁହନ୍ତୁ ହଁ ହରି ଭାଇ କହୁଛି ହଁ ବଞ୍ଚିଛି ଭଲ ଅଛି ବହୁତ ବହୁତ ଭଲ ତୁମେ କେମିତି ଅଛ ହଁ କ'ଣ ପାଇଁ ମନେପକାଇଲେ ଟିକିଏ କୁହନ୍ତୁ ହଁ ଠିକ୍ ଚାଲିଛି ପୁରା ଫାଇନ୍ ଫାଇନ୍ ଭେରି ଫାଇନ୍ ପୁରା ପୁରା ବଢ଼ିଆ ଚାଲିଛି ବର୍ତ୍ତମାନ ସବୁ ହଁ ଚାଲୁନାହାନ୍ତି ଚାଲୁନାହାନ୍ତି ଯିବା ଚାଲୁନାହାନ୍ତି କେଉଁଠିକି ଯିବା ଯିବା ବୁଲାବୁଲି କରିବା ଆଉ କ'ଣ ଅଛି ପ୍ରୋଗ୍ରାମ୍ କରନ୍ତୁ ପ୍ରୋଗ୍ରାମ୍ କରନ୍ତୁ ପୁରୀ ପୁରୀ ଆ ବଢ଼ିଆ ବଢ଼ିଆ ଯିବା ଯିବା ଯିବା ରେଡ଼ି କରନ୍ତୁ କେବେ ଯିବା

ଆଉ କ'ଣ ପାଇଁ କ'ଣ ପାଇଁ କ'ଣ କ'ଣ ଚିହ୍ନା ଦରକାର କ'ଣ ପାଇଁ ଚିହ୍ନା ଦରକାର କେଉଁଥି ପାଇଁକି ରହିବା ପାଇଁ ଆଁ ରହିବା ପାଇଁ ମୁଁ ତ ଅଛି ଆଉ ତୁମର କ'ଣ ଦରକାର ମୁଁ ତ ଅଛି ମୋର ସେ ଚିହ୍ନା ଅଛନ୍ତି ମୁଁ ସବୁ ପ୍ରକାର ବ୍ୟବସ୍ଥା କରିଦେବି ଆପଣ ଖାଲି ଯିବା ପାଇଁ ପ୍ରୋଗ୍ରାମ୍ କରନ୍ତୁ କେବେ ଯିବେ କେବେ ଯିବେ ହଁ ସାତ ଦିନ ରହିବାକୁ ପଡ଼ିବ ଶୁଣନ୍ତୁ ଯଦି ସାତ ଦିନ ଶୁଣନ୍ତୁ ପୁରୀ କୋଣାର୍କ ରାମଚଣ୍ଡୀ ବାଲିହାରଚଣ୍ଡୀ ହେଲା ଆଉ ସେ ମଙ୍ଗଳା ସେ ଯେଉଁ ଆପଣ କାକଟପୁର ମଙ୍ଗଳା ବାଟ ମଙ୍ଗଳା ସବୁ ଦେଖିବା ଆଉ ସେ ସବୁ ସାରିକି ସେପଟୁ ଆସିବା ହେଲା ସାତ ଦିନ ରହିବା ମାନେ ସବୁ ରହିବା ବୁଲିବାଲି କରିକି ରହିବା ଆଉ ସେଇଠି ମୋର ଗୋଟେ ଚିହ୍ନା ପରିଚୟ ଲୋକ ଅଛନ୍ତି ପୁରୀରେ ବୁଝିପାରିଲେ ଆମେ ତାଙ୍କର ଗୋଟେ ଫ୍ୟାମିଲି ଗେଷ୍ଟ୍ ହୋଇଯିବା ସେ ରୋଷେଇବାସ କରିବେ ଆମେ ହୋଟେଲ୍ରେ କାଇଁ ଲଜ୍ରେ ଲଜ୍ ଭଡା କାଇଁ ଦେବା କ'ଣ କହୁଛନ୍ତି ନା ଲଜ୍ରେ ରହିବେ

ଆଉ କ'ଣ କୁହନ୍ତୁ

କୁହନ୍ତୁ

କାକଟପୁର ହଁ ଯଉ ସାତ ଦିନ ରହିବା ମାନେ ସାତ ଦିନ ଭିତରେ ସେ ଏରିଆ ଭିତରେ ଯେତେ ଦର୍ଶନୀୟ ସ୍ଥାନ ରାମଚଣ୍ଡୀ ହେଉ ବାଲିହର୍ ଚଣ୍ଡୀ ହେଉ ହେଲା ଆଉ ସେ କାକଟପୁର ମଙ୍ଗଳା ହେଉ କୋଣାର୍କ ହେଉ ଯେତେ ଅଛି ସେ ଏରିଆ ଭିତରେ ସବୁ ଗୁଡ଼ାକୁ ଆମେ ଟଚ୍ କରିବା ଆଉ ସି ସୋର୍ରେ ଆପଣଙ୍କର ଯେଉଁ ହେଉଛି ବେଳାଭୂମି ସେ ଯେଉଁ ରହିଲା ସମୁଦ୍ରରେ ଯେଉଁ ଗୋଟେ ଦିନ ଗାଧୋଇବା ଭଲ ଭାବରେ ଗାଧୋଇ ପାଧେଇ ସବୁ କରି ଆସିବା ହେଲା ଆଉ ପୁରୀରେ ଶ୍ରୀ ଲୋକନାଥ ଲୋକନାଥ ଦର୍ଶନ କରିବା ହେଲା ପୁରୀ ଭିତରେ ଯେତେ ଅଛି ସବୁ ମଠ ଫଠ ଅଛି ସବୁ ବୁଲିବା କିଛି ଅସୁବିଧା ନାହିଁ ଆପଣ ପ୍ରୋଗ୍ରାମ୍ ରେଡ଼ି କରନ୍ତୁ କିନ୍ତୁ ସାତ ଦିନ ରହିବା ମାନେ ଚାର୍ଜେସ୍ ଅଧିକ ଲାଗିବ ବୁଝିପାରିଲେ ଚାର୍ଜେସ୍ ଅଧିକ ଲାଗିବ ଚାର୍ଜେସ୍ ଚାର୍ଜେସ୍ ହଁ ହଁ ହଁ ହଁ ହଁ ହଁ ହଁ ନାଇଁ ରେଟ୍ଟା ସାତ ଦିନ ରହିବା ମାନେ ସାତ ହଜାର ବୁଝିପାରିଲେ ସାତ ଦିନ ଅର୍ଥାତ୍ତେ ତଥାପି ଆପଣ ଆସ ଚାଲନ୍ତୁ ଦେଖିବା ଗୋଟେ କ'ଣ କରିବା ଆଉ କ'ଣ ଆପଣ ପ୍ରୋଗ୍ରାମ୍ କରନ୍ତୁ ପ୍ରୋଗ୍ରାମ୍ କରନ୍ତୁ ସେ ବ୍ୟବସ୍ତା ଗୋଟେ କ'ଣ କରିବା ଆଉ ଆପଣ ନିଜ ଲୋକ ମୁଁ ଆଉ ନିଜ ଲୋକକୁ କ'ଣ କହିବି ହେଲା ନିଜ ଲୋକକୁ ମୁଁ କ'ଣ କହିବି ଆପଣ ପ୍ରୋଗ୍ରାମ୍ଟା ରେଡ଼ି କରନ୍ତୁ କେବେ ଯିବେ କ'ଣ ଯିବେ ଆଉ କିଏ କିଏ ସବୁ ଯିବେ କହିଲେ ଆପଣଙ୍କ ଘରୁ ଫ୍ୟାମିଲି ଯିବେ ନା ଆପଣ ଏକା ଯିବେ ନା ଘରୁ ଆଉ କିଏ ଆପଣଙ୍କ ସାଙ୍ଗସାଥି ଆଉ କିଏ ଅଛି ଯିବେ

ହଁ ହଁ ହଁ ମଙ୍ଗଳବାର ଆଜି ଆସନ୍ତା ରବିବାର ହଁ ରବିବାର ବାହାରିବା ଆଉ

ଟଙ୍କା ନାଇଁ ଦୁଇ ହଜାର ଟଙ୍କା ଦେଇ ଦିଅନ୍ତୁ ଦେଇ ଦେବେ ମୋତେ ଦୁଇ ହଜାର ଟଙ୍କା ଆଗୁଆ ଆଉ ତେଲ ଫେଲ ପକେଇବିନା ତେଲ ଫେଲ ପକେଇବିନା ହଁ ହେଲେ ମୁଁ ତେଲଟା ପକେଇ ତେଲଟା ହଁ ତେଲଟା ଟିକିଏ ପକେଇବି ଆଡ଼ଭାନ୍ସ ଦୁଇ ହଜାର ଟଙ୍କା ଦେବେ ଆଉ ହଁ ହଁ ହଁ ଚିହ୍ନା ନାହିଁ ଘର ପାଇଁ ରହିବା ମାଗଣା ଆମେ ଯାହା ଖାଇବା ପିଇବାଟା ପଇସା ଦେବା ଆଉ ରହିବା ମାଗଣା ମୁଁ ବ୍ୟବସ୍ଥା କରିଦେବି ହଁ ରହିବା ସବୁ ବ୍ୟବସ୍ଥା କରିବା

ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ